କିଏ କହୁଥିଲେ ହଁ କ'ଣ ଦରକାର ଥିଲା ହଁ ହଁ ହଁ ହଁ ହଁ ଆମର ଦୋକାନ ଅଛି ହଁ ବରା ସିଙ୍ଗଡ଼ା ସବୁ ତ ଦଶ ଟଙ୍କା ଲେଖା ଆଜ୍ଞା ଆଉ ମିଠା ଆଇଟମ୍ରେ ଯେମିତି ମାଲପୁଆ ଜିଲାପି ଏଗୁଡ଼ାକ ବାର ଟଙ୍କା କୋଉଟା ସାଇଜ୍ ଦେଖିକରି ପନ୍ଦର ଟଙ୍କା ଆଉ ଦୋକାନଟା ଆମର ଏଇ ସୁରଟରେ ଅଛି ଆଉ ସେଇ କାକରା ହଁ ସେମିତି ଚାଲୁନି ଯେ କ'ଣ କରିବା ଅଛୁ ତ ଏଇଠି ଆଉ ସେଥିପାଇଁ ଏଠାରେ ଏମିତି ବିକ୍ରି କରୁଛୁ ଆପଣ କ'ଣ ଚାହୁଁ ନାସ୍ତା ପତ୍ର କରିବା ପାଇଁ ଚାହୁଁଥିଲେ ନା ଷ୍ଟୁଡେଣ୍ଟ୍ ନା କ'ଣ ଅ ହଁ କୋଉଠିକି ହୁଁ ସେଠି କ'ଣ କେମିତି କ'ଣ ରେଟ୍ ଅଛି ଆମର ଏଠାର ତ ଦଶ ଟଙ୍କା ଲେଖାଁ ବାର ଟଙ୍କା ଲେଖାଁ ଆମେ ବିକୁଛୁ ହଁ ହଁ ଭଲ ଚାଲିବ ସେଇଠି ହୁଁ ହୁଁ ହୁଁ ହଁ ହଁ ହାଁ ହଁ ସେଇଠି କେତେ କେତେ ଲେଖାଁ ସବୁ ସେଇଠି ରେଟ୍ ବରା ସିଙ୍ଗଡ଼ା ଏଗୁଡ଼ାକ ସବୁ ରେଟ୍ କେମିତି ଜାଣିଛନ୍ତି ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଁ ହଁ ଦେଖିବା ଏଇଠି ତ ଖୋଲିଛୁ ଏଇଠି ଚାଲୁଛି ଯେ ସେମିତି ଆଉ ଭଲ ଚାଲୁନି ଆଉ ବସି ବସିକି ସ୍ପିଡ୍ରେ ଚାଲିଲେ ତ ଓହୋ ଅନିଚ୍ଛା ପ୍ରକାଶ କରିବ କାହିଁ ଆଉ ଭାବିବାକୁ ଭାବିବ ମାନେ ହୁଁ ହୁଁ ଏଇଠି ସବୁ ଦେବେ ହଁ ଏଇପଟେ କ'ଣ ରେଟ୍ ସବୁ ଜିନିଷ ହେଇଯିବାକୁ ଆମକୁ ବି କମ୍ ଟଙ୍କାରେ ବି ଥିଲେ ବି ଆମକୁ ପୋଷୋଉନି ହୁଁ ଯଦି ସବୁ ଜିନିଷ ଯଦି କମ ରେଟ୍ରେ ଆମକୁ ମିଳନ୍ତା ତାହେଲେ ଆମେ ବି ଟିକେ ଶସ୍ତାରେ ଟିକେ ବିକନ୍ତୁ ହୁଁ ହଁ ଏଥିପାଇଁ ପଡ଼ିଛି ଆଉ ନହେଲେ ଆମକୁ ହେଲେ ଅଧିକା ମହଙ୍ଗା କରି ବିକିବାକୁ କ'ଣ ଖୁସି ଲାଗୁଛି ହଁ ହଁ ହଁ ତାହେଲେ ସେଇଠି ବୁଝା ବୁଝି କରିବେ ଟିକେ କୋଉଠି କେମିତି ଆଉ ମୋର ତ ଏଇ ନମ୍ବର୍ଟା ଆପଣ ମୋତେ ଫୋନ୍ କରିକିରି ମୋତେ ଜଣେଇବେ ନହେଲେ ସେଇଠି ଦୋକାନ ଯଦି ଥିବ କିଣିବାକୁ ହେବ ଯଦି କହିବେ ଆଉ ନହେଲେ ଭଡା ଫଡ଼ା ଯଦି ନବାକୁ ଥିବ ବୋଲି ବି ମୋତେ ବୁଝିକି ମୋତେ ଟିକେ ଏଇ ନମ୍ବର୍ରେ କଲ୍ କରିଦେବେ ଆଉ ହଉ ଠିକ୍ ଅଛି